ମୁଁ ଭାବୁଛି କି ପିଲାମାନଙ୍କ ପାଇଁ ବୋଲି ପ୍ରକୃତରେ ଗେମ୍ ଖାଳିବା ପାଇଁ ହେଲେ କିଛି ଭଲ ପଡ଼ିଆ ବା ଭଲ ଫିଲ୍ଡ୍ ଦରକାର ଏବଂ ତାଙ୍କ ମାନଙ୍କୁ ୟୁଟ୍ୟୁବ୍ ବା ଯେକୌଣସି ଆମର ଅଲଗା ସ୍କିଲ୍ ଠାରୁ ଦୁରେଇ କରିବାକୁ ହେଲେ ଗେମ୍ ପ୍ରତି ଆକର୍ଷିତ କରିବା ପାଇଁ ହେଲେ ସେମାନଙ୍କୁ ଗେମ୍ ବିଷୟରେ ବା ଫ୍ରି ଫାୟାର୍ ହେଉ ବା ପବ୍ଜି ହେଉ ଯେକୌଣସି ଜିନିଷ ପାଇଁ ତାଙ୍କୁ ଆଗ୍ରହ କରିବାକୁ ହେଲେ ଗୋଟେ କୋଚ୍ ଦରକାର ବା ଗୋଟେ ଟିଚର୍ ଦରକାର ଯଦି ଟିଚର୍ କୋଚ୍ ବା ଫିଲ୍ଡ଼୍ ପଡ଼ିଆ ସ୍କିଲ୍ ଯୋଗୁଁ ଡେଭଲପମେଣ୍ଟ୍ ହୁଏ ତ ପିଲାମାନେ ଭଲ ଭାବରେ ଗେମ୍ ଖେଳି ପାରନ୍ତି ଏବଂ ସ୍କୁଲ୍ ବା କଲେଜରେ ଅଧିକାଂଶ ମ୍ୟାକ୍ସିମମ୍ ପିଲାମାନଙ୍କ ପାଇଁ ବୋଲି କିଛି ପ୍ଲେ ଟିଚର୍ ଦରକାର ଏବଂ ଶନିବାରରୁ ଧରିକି ଘଣ୍ଟାଟେ ବା ଅଧଘଣ୍ଟା ଏଭ୍ରି ସ୍କୁଲରେ ଗୋଟେ ଗୋଟେ କ୍ଲାସ୍ କରିବାର ଦରକାର ଗେମ୍କୁ ନେଇକି ତାହେଲେ ଯାଇକି ମାନେ ଗେମ୍ଟା ଉତ୍ସାହିତ ହବ ବା ଆଗକୁ ଯିବ ସେଇଥି ପାଇଁ କ'ଣ କରିବାର ଦରକାର ନା କିଛି ଗୋଟେ ପଡ଼ିଆ ଦରକାର ବା ଖେଳିବା ପାଇଁ କିଛି ପ୍ଲେସମେଣ୍ଟ୍ ବା ଫେମିଲିର ଆଗ୍ରହୀତ ବା ଫେମିଲି ର ସପୋର୍ଟ୍ ଏବଂ ଏଭ୍ରି ୟୁଥ୍ ପିଲାମାନଙ୍କୁ ଗେମ୍ ପ୍ରତି ଆକର୍ଷିତ ହେବାର ଦରକାର